ହଁ କ'ଣ ହେଲା କୁହ କି ପ୍ରୋବ୍ଲେମ୍ ବୋଲି ଗାଡ଼ି କରିବି ହେଲେ ତମେ ଆଗରୁ ଜାଣିଥିଲି କି ନାହିଁ ବସ୍ ଯିବ ବୋଲି କରି ନାହିଁ ସିନା ଆସିଛି ତ ପୋଷ୍ଟର୍ରେ ଆଗ୍ ପଟେ ଲେଖା ହେଇଥିବ ହେଲେ ତମେ କେମିତି କର୍ବା ବୋଲି କହୁଛ ଭାବୁଛ ହେଲେ ତମର ବିଲ୍ ଫିଲ୍ ସବୁ ଅଛି କି ତମର ପାଖେ ଯେ କଣ୍ଡକ୍ଟର୍ ଦେଲାନା ତମର ସେ ବିଲ୍ ଫିଲ୍ ଅଛି କି ବୋଲ୍ଛି ପଇସା ଯେଉଁଟା ଇଏ ଦେଇଥିଲ ହଁ ରିସିପ୍ଟି ଅଛି ହଁ ଏଇ ତମେ ମିଶା ଜାଣି ଜାଣିି କେମିତି କରିଲ ଏଇଟା ଆଗରୁ କେବେ କେଉଁଠି ଯାଇ ନଥିଲ କି ନାଇଁ ତ ମିଛ କଥା କହୁଛ ଆଗରେ କେ କେଉଁଠି ଯାଇ ନଥିବ ସେଇଟା ପାଇଁ ଭୁଲ୍ରେ ଏମିତି ଟିକେଟ୍ କାଟ ଦେଲ କ'ଣ ଲାଗୁଛିି

କେଉଁଠି କେଉଁଠି ଓହ୍ଲେଇବ ଚିଟିିଲା କେଉଁଠି ଯାଉଛ କି ତମ ଆରି ଅଲଗା ସୁୁମ୍ବରଲାରୁ ଅଲଗା ବରିଘୁମା ଯାଇ ହବ ନାଇଁ ଭାଇ ଆମେ ଆମେ କୋଷାଗୁମ୍ଟା ଯିବ ଆମର ବସ୍ ବୁଝିପାରିଲ କି ନାହିଁ ନାଇଁ ନାଇଁ କୋଷାଗୁମ୍ଟା ଯିବ ପାପଡ଼ା ହାଣ୍ଡି ତମକୁ ଓହ୍ଲେଇ ଦେବୁ ଆମେ ବୁଝି ପାରିଲ କି ନାହିଁ ସେଥିରୁ ତମେ ବୋରିକ ପରା ପେମେଣ୍ଟ୍ ବୋଲେ ଏବେ ଦେଇ ହବ ନାଇଁ କ'ଣ ପାଇଁ ବୋଲେ ସେଇଟା ଅଲ୍ରେଡ଼ି ନାଇଁକି ସେ ରସିଦ କଟା ହେଇଛି ବୁଝିପାରିଲ କି ନାଇଁ ସେଇଟା ନାଇଁକି ଆମେ କଥା ହେଇକରି ସେଇଟାକୁ ପେମେଣ୍ଟ୍ କେତେ ଗୋଟେ ସେଇଟା ଗଭର୍ଣ୍ଣମେଣ୍ଟ ନେବେ ତମର ଯେତେ ଦେଇଛ କେତେ ଦେଇଛ କି ରିସିଟ୍ରେ କେତେ ଲେଖା ଅଛି ତିନିଶହ ତେରରୁ ତମ ଅଧା କଟିଂ ହବ ଆଉ ଅଧା ରିଟର୍ଣ୍ଣ କରାହବ ଆଉ ବୁଝିପାରିଲେ କି ନାହିଁ କଣ୍ଟାକ୍ଟ ନମ୍ବର୍ ନେଇଥିବ ମୋର କଣ୍ଟାକ୍ଟ ନମ୍ବର୍ ନେଇଥିବ ପରେ ତମକୁ ମୁଇଁ ସେ ପଇସା ଯଦି ମୋର୍ ପାଖେ ଫେରସ୍ତ ହେଲା ବୋଲେ ନାଇଁକି କି ତମକୁ ଅଧା ପଇସା ରିଟର୍ଣ୍ଣ କରିଦେବି ଆରି ଇଏ ସ୍କୁଟି ଯିବ ବୋଲ୍ଛେ କି ତମେ

ହଁ ଇୟେ ମୁଇଁ ଗୁପ୍ତା ବସ୍ ଗୋଟେ କଣ୍ଟାକ୍ଟ କରି ଦେଉଛି ଏବେ ଆଇବ ଦଶ ମିନିଟ୍ ପରେ ଆଇବ ତମେ ଏଇଠି ଓହ୍ଲେଇ କରି ଏଇଠି ଜଗି ହଁ ହେଲା ହଉ ଠିକ୍ ଅଛି ହଉ ରଖରେ ଗାଡ଼ି